ମାଟିରେ ମୂର୍ତ୍ତି ବନାଇବା ସମୟରେ ଅନେକ ପ୍ରକାରର ଭୁଲ ହୋଇଥାଏ ମୂର୍ତ୍ତି ବନାଇବା ସମୟରେ ଟିକେ ବି ଅସାବଧାନତା ହେଲେ ମୂର୍ତ୍ତିଟି ଖରାପ ହୋଇଯାଇପାରେ ତେଣୁ ମୂର୍ତି ବନାଇବା ସମୟରେ ସାବଧାନ ରହି ଓ ମନ ପ୍ରାଣ ଲଗାଇ ମୂର୍ତ୍ତି ତିଆରି କରିବା ଉଚିତ ଏମିତି ଅନେକ କଠିନ ପ୍ରକାରର ମୂର୍ତ୍ତି ଥାଏ ଯାହା ତିଆରି କରିବା କଷ୍ଟକର ହୋଇଥାଏ କିନ୍ତୁ ତଥାପି ବି ଆମେ ଚେଷ୍ଟା କରି ମୂର୍ତ୍ତି ତିଆରି କରିଥାଉ ଯେହେତୁ ମୂର୍ତ୍ତିଟି ମାଟି ଦ୍ୱାରା ତିଆରି କରାଯାଇଥାଏ ସେଥିରେ କୌଣସି ବି ଭୁଲ ହେଲେ ଆମେ ମୂର୍ତ୍ତିଟିକୁ ପୁଣି ଥରେ ମାଟି ଲଗାଇ ଠିକ କରି ପାରିବା